ହଁ ଆମ ଅଞ୍ଚଳରେ ଅଞ୍ଚଳରେ ସାପ୍ତାହିକ ହାଟ ବା ବଜାର ବସିଥାଏ ସେହି ହାଟରେ ବିଭିନ୍ନ ପ୍ରକାର ପନିପରିବା ପଡ଼ିଥାଏ ବାରି ପନିପରିବା ଫଳମୂଳ ଆଦି ପଡ଼ିଥାଏ ବିଭିନ୍ନ ପ୍ରକାର ବସ୍ତୁ ମଧ୍ୟ ପଡ଼ିଥାଏ ଯାହାକି ମଣିଷର ଦୈନନ୍ଦିନ ଜୀବନରେ ବ୍ୟବହାର ରହିଥାଏ ଏଠାରେ ବହୁତ ଶସ୍ତା କମ୍ ଦରରେ ବିଭିନ୍ନ ପ୍ରକାରର ପରିବା ମିଳିଥାଏ ଗ୍ରାମରେ କୌଣସି ବଜାର ନଥିବାରୁ ସାପ୍ତାହିକ ହାଟ ବସିଥାଏ ଯାହାଦ୍ୱାରା ଯେଉଁଠାରେ କି ଲୋକମାନଙ୍କର ଦୈନନ୍ଦିନ ବ୍ୟବହୃତ ବିଭିନ୍ନ ପ୍ରକାର ପନିପରିବା ବସ୍ତୁ ମଧ୍ୟ ସେଇଠାରେ ମିଳିଥାଏ ତେଣୁକରି ସେମାନଙ୍କୁ ବିଭିନ୍ନ ପ୍ରକାର ମାର୍କେଟ୍ ଯିବାକୁ ପଡ଼ିନଥାଏ ସେଇଠାରୁ ମଧ୍ୟ ସେ ସବୁପ୍ରକାରର ଜିନିଷ କିଣିଥାନ୍ତି ପୁଣି ସୁଲଭ ଦରରେ ମାର୍କେଟ୍ରେ ସେଗୁଡ଼ିକ ଅଧିକ ଦରରେ ମିଳିଥାଏ ଯାହା କି ଗ୍ରାମ ଲୋକଙ୍କର ପାଖରେ ବଜେଟ୍ ନଥାଏ ସେସବୁ କିଣିବା ପାଇଁ ତେଣୁକରି ସେ ସେଇ ସାପ୍ତାହିକ ହାଟରୁ ସବୁ ଜିନିଷ କିଣିଥାନ୍ତି ସପ୍ତାହିକ ହାଟରେ ସବୁ ସତେଜ ପନିପରିବା ଥାଏ ତା'ପରେ ହାଟରେ ବିଭିନ୍ନ ପ୍ରକାର ସର୍କସ୍ ଦେଖିବାକୁ ମିଳିଥାଏ ଯାହା ଦ୍ଵାରା ଛୋଟ ପିଲାମାନେ ଦେଖିକରି ତାକୁ ନିଜର ଉପଭୋଗ କରିପାରିବେ ତା'ପରେ ସେଠାରେ ବିଭିନ୍ନ ପ୍ରକାରର ଖାଇବା ଜିନିଷ ଯଥା ବରା ପିଆଜି ସିଙ୍ଗଡ଼ା ଆଦି ମିଳିଥାଏ ମାନେ ବୁଢ଼ାବୁଢ଼ୀମାନେ ମଧ୍ୟ ସେଠାରେ ଯାଇକି ହାଟକୁ ଏନ୍ଜୟ୍ କରିଥାନ୍ତି ବିଭିନ୍ନ ପ୍ରକାରର ବୃକ୍ଷର ଚାରା ମଧ୍ୟ ମିଳିଥାଏ ହାଟରେ ସେଗୁଡ଼ିକୁ ଆଣି ଲୋକମାନେ ନିଜର ବାରିରେ ଲଗାଇ ମଧ୍ୟ ନିଜର ଜୀବିକା ଅର୍ଜନ କରିଥାଆନ୍ତି ହାଟରେ ମାଛ ମାଂସ ଚିଙ୍ଗୁଡ଼ି ମଧ୍ୟ ଆଦି ମିଳିଥାଏ ଯାହାଦ୍ୱାରା କି ଲୋକମାନଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିନଥାଏ ସେଇଠାରୁ ଆଣି ସମସ୍ତ ଜିନିଷ ନିଜର ବ୍ୟବହୃତ ଜାଗାରେ ବ୍ୟବହୃତ କରନ୍ତି